ଆମର ଧର୍ମକୁ ଆମେ ସମାଜ ସେବା ପାଇଁ ଶିକ୍ଷା ଦେଉ ଆମେ ଆମର ଗୋଷ୍ଠୀ ମାନେ ମିଳିମିଶି କାର୍ଯ୍ୟକ୍ରମ ଆରମ୍ଭ କରୁ ଗାଁ ସେବା କରୁ ଗାଁ ମାନଙ୍କରେ ଅଳିଆ ଆବର୍ଜନା ସଫା କରୁ ଗାଁ ଅଳିଆ ସଫା କରୁ ସଫା କରିବା ମଧ୍ୟରେ ଆମକୁ ବହୁତ ପ୍ରେମ ମିଳେ ବହୁତ ସ୍ନେହ ଶ୍ରଦ୍ଧା ମିଳେ ଲୋକମାନଙ୍କର ଆଶୀର୍ବାଦ ମିଳେ ଭଗବାନଙ୍କର ବି ଆଶୀର୍ବାଦ ମିଳେ ଆମେ ଅଳିଆ ଆବର୍ଜନା ସଫା କରିବା ସତ୍ତ୍ୱେ ଗାଁ ଦାଣ୍ଡ ପରିଷ୍କାର ରୁହେ ଏବଂ ରାସ୍ତାଘାଟ ବି ସବୁ ସଫା ହୋଇଯାଏ କିନ୍ତୁ ଲୋକମାନେ ଯିବାଆସିବାରେ ବହୁତ ସୁଖ ଶାନ୍ତିରେ ଯିବାଆସିବା କରିପାରନ୍ତି କିନ୍ତୁ ଆମର ଆମର ସ ଇଏ ସାହାଯ୍ୟ ସହାନୁଭୂତି ବଢ଼େ